ଭାରତୀୟ ସଂସ୍କୃତିରେ ପରମ୍ପାରିକ ନୃତ୍ୟ ନାରୀ ନୃତ୍ୟ ସ୍ୱର ଲୟ ତ ଏବଂ ତାଳ ସହିତ ତାଳ ଦେବାକୁ ପଡ଼ିଥାଏ ବେଶୀ କଷ୍ଟକର ହୋଇଥାଏ ସେଥିପାଇଁ ପାରମ୍ପାରିକ ନୃତ୍ୟ ଆମେ ଶୈଳୀ ସହିତ ଗୁରୁତ୍ୱପୂର୍ଣ୍ଣ କରିଥାଉ